ମୁଇଁ ଆମର ଦିନେ ଗଙ୍ଗାଧର ମେହେରଙ୍କ ଗୋଟିଏ କବିତାଟେ ପଢ଼ି ଥିଲି ସେଟାର ନାଁ ହଉଛି ତାରା ସୂର୍ଯ୍ୟ କବିତା ସେ କବିତାଟି ମୋତେ ଗୋଟେ ପଂକ୍ତିଟି ଭଲ ଲାଗ୍ଲା ସେ ପଂକ୍ତିଟା ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗୁଣିବା ଅଜ୍ଞାନୀ ରହିବେ କାହିଁ ବୋଲେ ମାତୃଭୂମି ମାତୃଭାଷାରେ ମମତା ହେଲେ ଆମର ମାତୃଭୂମିଟା ଆମର୍ ମାତୃଭାଷା ଆମେ ଯେନ୍ କହୁଛୁ ସେଇଟା ଆମର ସ୍ନେହ ଭଳି ମମତା ଆମେ ଯାହା କି ଭଲ ପାଇବାର୍ କଥା ଆମର୍ ମାତୃଭୂମି କି ଆମର ଭାଷା କେ ଆମେ ଭଲ ପାଇବାର୍ କଥା ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ଅଜେନ୍ ଲୋକର ନିଆଁ ଇ ମାତୃଭୂମିର କିଛି ନାଇଁ ଜନ୍ମିଲା ତାହା କେ ବି କିଛି ନା ଲାଗ୍ଲା ବୋଲେ ସେ ଯେତେ ପାଠ ପଢ଼ି ଥାଉ ସେ ଜ୍ଞାନୀ ନ ଆସି ଯଦି ଆମେ ତାହାଲେ ଜ୍ଞାନୀମାନଙ୍କର ସାଙ୍ଗେ ଗଣବା ବେଲେ ତ ଅଜ୍ଞାନୀମାନେ କେମିକି ଯିବେ